ଆମ ବଗିଚାରେ ଅନେକ ଗଛ ଲଗେଇଛୁ ସେଥିରୁ ଆମ୍ବ ପଣସ ସପୁରି ପିଜୁଳି ଲେମ୍ବୁ ଇତ୍ୟାଦି ଫଳ ଗଛ ଲଗେଇଛୁ ଯାହାକୁ ପ୍ରତିଦିନ ଖାଇଥାଉ ପୂଜାରେ ମଧ୍ୟ ଲଗାଇଥାଉ ଅନେକ ପନିପରିବା ଗଛ ଲଗେଇଥାଉ ଭେଣ୍ଡି ବାଇଗଣ ଫୁଲକୋବି ବନ୍ଧାକୋବି କଲରା ଇତ୍ୟାଦି ଲଗେଇଥାଉ ଲଗେଇବା ଦ୍ୱାରା ସବୁଜ ପରିବା ଖାଇଥାଉ ଯାହାଫଳରେ ବିନା ସାରରେ ଆମେ ପରିବା ଚାଷ କରିଥାଉ ଫୁଲ ଫୁଲ ଫୁଲ ଗଛ ଲଗେଇଥାଉ ମନ୍ଦାର ଗେଣ୍ଡୁ ଟଗର ଝରା ମନ୍ଦାର ଗୋଲାପ ଇତ୍ୟାଦି ଲଗେଇଥାଉ ଯାହାଫଳରେ ପୂଜା କାର୍ଯ୍ୟରେ ଲାଗିଥାଏ ଶୋ ମଧ୍ୟରେ ଶୋ ପାଇଁ ମଧ୍ୟ ଫୁଲ ଗଛ ଲଗେଇଥାଉ ପନିପରିବା ଫୁଲ ଇତ୍ୟାଦି ମଧ୍ୟ ଆମ ବଗିଚାରେ ଚାଷ କରିଥାଉ

ଏହାଦ୍ୱାରା ଆମେ ବହୁତ ଉପକୃତ ହେଉଛୁ